ରୋଷେଇ କରିବା ପୂର୍ବରୁ ଆମେ ଚାଉଳ ପ୍ରଥମେ ରଖିଥାଉ ଚାଉଳ ଧୋଇ ଦେଇଥାଉ ଚାଉଳରୁ ଗୋଡ଼ି ବାହାର କରିଦେଉ ଆମର ଅଟା ବି ରଖିଥାଉ ଯିଏ ରୁଟି ଖାଇବାକୁ ଚାହିଁବ ସେ ବି ଅଟାକୁ ଆମେ ରେଡ଼ି କରିଥାଉ ଚିକେନ୍ କରିବାକୁ ହେଲେ ତା ଚିକେନ୍ ସହିତ ଚିକେନ୍ ମସଲା ପିଆଜ ଅଦା ରସୁଣ ତାକୁ ବି ରେଡ଼ି କରିଥାଉ ସାଧା ତରକାରି କରିବାକୁ ହେଲେ ଆମେ ପରିବାକୁ କାଟିକି ଆମେ ସେ ତାକୁ ବି ରେଡ଼ି କରିଥାଉ ଆମର ଦହି ଯଦି ଦହି ବାଇଗଣ କଲୁ ତାକୁ ବି ରେଡ଼ି କରିଥାଉ ଡାଲି ଯଦି ଚାହିଁବ ଡାଲି କରିବା ପାଇଁ ଆମେ ଡାଲି ବି ରଖିଥାଉ ଆହୁରି ଅନେକ ପ୍ରକାର ରୋଷେଇ ଜିନିଷ ଟି ଅଛି ରୋଷେଇ କରିବାକୁ ଗଲେ ଆମେ ସବୁ ଜିନିଷ ସାମଗ୍ରୀ ରେଡ଼ି ଗ୍ୟାସ୍ ବି ଥିବା ରେଡ଼ି ଦରକାର ଚୁଲାରେ କରିବାକୁ ଗଲେ କାଠ ବି ଥିବା ଦରକାର ହିଟରରେ କରିବାକୁ ଗଲେ ହିଟରରେ ବି କରୁଛୁ ଅନେକ ପ୍ରକାର ସୁବିଧା ଅଛି କିନ୍ତୁ ଆମେ ସବୁ ଦେଖିକି ଆଉ ରେଡ଼ି କରିକି ଆମେ ରଖିଥାଉ